ହଁ ମୁଁ ମଧ୍ୟମଧରଣ ପିଢ଼ିର ହଁ ସାର୍ କାରଣ ମୋର ଏଜ୍ ଥାର୍ଟି ଟୁ ହେଉଛି ସେଇ ଅନୁସାରେ ଯେଉଁ ପ ଯେଉଁ ବୃଦ୍ଧାମାନେ ଅଛନ୍ତି ସେମାନଙ୍କର ପରମ୍ପରା ସେମାନଙ୍କ ଚାଲିଚଳନ ଓ ଆଜିକାଲିର ଯେଉଁ ଆମମାନଙ୍କର ଯେଉଁ ପରମ୍ପରା ଚାଲିଚଳନ ଟିକେ ଭିନ୍ନ ସେମାନେ ଆଧୁନିକତାକୁ ଚାଲିଗଲେ ଓ ଦୁରେଇଯାଇ ପୌରାଣିକକୁ ସେମାନେ ଆପଣାଉଛନ୍ତିି କିନ୍ତୁ ଆମେ ପୌରାଣିକରେ ଆମେ ଏତେ ବିଶ୍ୱାସ କରୁନୁ କାରଣ ଆଧୁନିକ ଯେଉଁ ନୂଆନୂଆ ଜିନିଷ ବାହାରୁଛି ତା'ର ପ୍ରମାଣ ପ୍ରମାଣ ଥାଉଛି କିନ୍ତୁ ପୌରାଣିକରୁ ଥିବା ପ୍ରମାଣ ରହୁନି ତେଣୁ ଆମେ ଏ ବିଷୟରେ ଆମେ ବେଶି ଗୁରୁତ୍ଵ ଦେଇ ଆଧୁନିକତାକୁ ଆମେ ଆପଣାଇଦେଇଛୁ କିନ୍ତୁ ତଥାପି ଯେଉଁ ପୁରୁଣାବସ୍ତୁ ପୌରାଣିକ ବିଷୟବସ୍ତୁ ଏବଂ ଆଧୁନିକତା ଅଛି ସେ ମଧ୍ୟରେ କିଛି ମଧ୍ୟରେ ପାର୍ଥକ୍ୟ ନାହିଁ ତାରତମ୍ୟ ରହି ଅଛି ପୌରାଣିକ ନେଇକରି ଆଧୁନିକତା ସୃଷ୍ଟି ହୋଇଛି ତେଣୁ ସେମାନଙ୍କୁ ଦୁଇଟାକୁ ଆମେ ଦୁରେଇବା ଉଚିତ୍ ନୁହେଁ କିନ୍ତୁ ସେମାନଙ୍କୁ ମଧ୍ୟ ସମ୍ମାନ ଦେବା ଏମାନଙ୍କୁ ମଧ୍ୟ ସମ୍ମାନ ଦେବା ସମସ୍ତଙ୍କୁ ସନ୍ତୁଳନ ରକ୍ଷା କରି ଆମେ ସମାଜରେ ଚାଲିଲେ ଉଚିତ୍ ହେବ ଏହା ମୋତେ ଭଲ